ଭାରତରେ ଶିକ୍ଷା ବ୍ୟବସ୍ଥା ବହୁତ ଉଚ୍ଚକୋଟିର ପ୍ରଥମତଃ ଭାରତର ଶିକ୍ଷା ବ୍ୟବସ୍ଥାକୁ ଚାରିଟି ସ୍ତରରେ ବିଭକ୍ତ କରାଯାଇଛି ଗୋଟେ ହେଲା ଆ ନିମ୍ନ ପ୍ରାଥମିକ ଆଉ ଗୋଟେ ଉଚ୍ଚ ପ୍ରାଥମିକ ଆଉ ଗୋଟେ ଉଚ୍ଚ ଗୋଟେ ଉଚ୍ଚ ମାଧ୍ୟମିକ ନିମ୍ନ ପ୍ରାଥମିକ ଛଅରୁ ଦଶବର୍ଷ ପିଲାଙ୍କ ପାଇଁ ଉଚ୍ଚ ପ୍ରାଥମିକ ଏଗାରରୁ ବାରବର୍ଷ ପିଲାଙ୍କ ପାଇଁ ତା'ପରେ ଉଚ୍ଚଶିକ୍ଷା ବ୍ୟବସ୍ଥା ହେଉଛି ଅ ତେରରୁ ଚଉଦ ଆଉ ଉଚ୍ଚ ମାଧ୍ୟମିକ ପନ୍ଦରରୁ ସତରବର୍ଷ ଯାଏଁ ଆ ଏମତି ଚାରି ଭାଗରେ ବିଭକ୍ତ କରାଯାଇଛି ତା'ପରେ ହେଲା ଆ ଆମକୁ କେଉଁ ଜିନିଷରେ କରାଯାଉଛି ଯଦି ଗୋଟେ ପିଲାକୁ ସଠିକ୍ ତାଲିମପ୍ରାପ୍ତ ଶିକ୍ଷକ ମିଳିବେ ତେବେ ଏ ସବୁ ସ ପିଲାମାନେ ଶିକ୍ଷା ଭଲଭାବରେ ସଠିକ୍ ଭାବରେ ଗ୍ରହଣ କରିପାରିବେ ପ୍ରଥମତଃ ଆମକୁ ସଠିକ୍ ତାଲିମପ୍ରାପ୍ତ ଶିକ୍ଷକ ନିଯୁକ୍ତି କରିବାକୁ ପଡ଼ିବ ସିଏ ପ ସମୟର ପରିବର୍ତ୍ତନ ସହିତ ଯେମିତି ଅପଡ଼େଟ୍ ହେଇପାରୁଥିବେ ସେମତି ଅପଡ଼େଟ୍ ରହିବା ଦ୍ଵାରା ପିଲାମାନେ ଠିକ ଭାବରେ ଶିକ୍ଷା ଗ୍ରହଣ କରିପାରିବେ ଖାଲି ତାଲିମ ବି ନେଇଗଲେ ବି ଶିକ୍ଷା ହେଇପାରିବନି ତା' ସହିତ ଯେମିତି ପିଲାମାନଙ୍କ ସହିତ କଥାବାର୍ତ୍ତା ହେଇସାରି ତାଙ୍କୁ ଯେଉଁ ଭାବରେ ଶିକ୍ଷା ଦରକାର ସେଇଭଳିଆ ଶିକ୍ଷା ଯେମିତି ଦେଇପାରୁଥିବେ ଯେମିତି ଗୋଟେ ସାଙ୍ଗ ଭାବରେ ମିଳିମିଶି କିଏ ମାନେ ଏ କେଉଁଥିରେ କମି ଅଛି ପିଲାର ସେଇ ଦୋଷଟା ଜାଣି ତାଙ୍କୁ ସେଇ ଭାବରେ ଶିକ୍ଷା ଦେଇପାରୁଥିବେ ତା'ଦ୍ଵାରା ପିଲାର ଉନ୍ନତି ହେଇପାରିବ ଆମର ଆଉ କ'ଣ ପାଇଁନା ଅଭାବ ଅନୁଭବ କରୁ ଅନୁଭବ କରୁ ଯେ ଅଧିକ ଏମିତି ଶିକ୍ଷକ ଅଛନ୍ତି ଯେଉଁମାନେ ଖାଲି ମାନେ ଭଲ ଭଲ ପିଲାମାନଙ୍କୁ ଯେଉଁମାନେ ଖାଲି ଆଗ ଧାଡ଼ିରେ ବସନ୍ତି ସେମାନଙ୍କ ଉପରେ ଅଧିକା ଫୋକସ୍ କରନ୍ତି ସେଇଟାକୁ ସେମାନେ ଛାଡ଼ି ଯଦି ସବୁ ପିଲାଙ୍କୁ ସମାନ ଦ୍ରୁଷ୍ଟିରେ ଦେଖିବେ ତା'ହେଲେ ଶିକ୍ଷା ବ୍ୟବସ୍ଥା ବହୁତ ଭଲରେ ଉପରକୁ ଉଠିପାରିବ କାହିଁକିନା ମାନେ ପଛ ଧାଡ଼ିରେ ଯେଉଁମାନେ ବସନ୍ତି ସେମାନେ ନିଜକୁ ଅନୁଭବ କରନ୍ତି କି ଶିକ୍ଷକମାନେ ସେମାନଙ୍କୁ ବେଶି ଦ୍ରୁଷ୍ଟି ଦେଉନାହାନ୍ତି କି ତାଙ୍କର ବି ମନୋଭାବ ସେଠି ଖରାପ ହୋଇଥାଏ